ପୃଥିବୀରେ ଯେତେ ଦେଶ ଅଛି ଆମ ଦେଶ ହେଉଛି ଭାରତ ଭାରତ ଏକ ଅନ୍ୟତମ ଦେଶ ଭାରତରେ ଯେତେ ରାଜ୍ୟ ଅଛି ତା ଭିତରୁ ଆମ ରାଜ୍ୟ ହେଉଛି ଓଡ଼ିଶା ଓଡ଼ିଶା ମଧ୍ୟ ଅନ୍ୟତମ ଓଡ଼ିଶାରେ ଆମ ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ସଂସ୍କୃତି ବିଷୟରେ ଆମେ ବା କଣ କହିବୁ କହିଲେ ତ ସରିବ ନାହିଁ ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ସଂସ୍କୃତି ଗୋଟେ ଏମିତି ଜଗନ୍ନାଥ ସଂସ୍କୃତିରେ ସାରା ଦେଶଗଣ ସାରା ବିଶ୍ୱରେ ଆପଣ ଦେଖନ୍ତୁ ଯେତେ ଜାଗା ଦେଖିବେ ସବୁଠି ଦେଖିବେ ଆଗ ଦେବତା ପରେ ମନ୍ଦିର କିନ୍ତୁ ଆମ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ମନ୍ଦିର ଆଗ ମନ୍ଦିର ପରେ ଦେବତା ଜଗନ୍ନାଥ ସଂସ୍କୃତିରେ ଆଉ ଗୋଟେ ଅଛି ବିଶ୍ୱରେ ଯେତେ ମନ୍ଦିର ଦେଖନ୍ତୁ ସବୁଠି ରୋଷେଇ ହେଲେ ତାକୁ ଆମେ କହୁଚେ ପ୍ରସାଦ କିନ୍ତୁ ଆମ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ମନ୍ଦିରରେ ସେଠୁ ହୁଏ ମହାପ୍ରସାଦ ସବୁଠି ଦେଖିବେ ଅନ୍ନରୁ ଚାଉଳ ଚାଉଳରୁ ଅନ୍ନ ହୁଏ କିନ୍ତୁ ଆମ ଜଗନ୍ନାଥଙ୍କ ପାଖରେ ଅନ୍ନରୁ ଚାଉଳ ହୁଏ ସେଠି ସବୁ ନିଆରା ପ୍ରଭୁଙ୍କର ସେଠି ସବୁ ନିଆରା ଜଗନ୍ନାଥ ସଂସ୍କୃତି ଯେକି ସାରା ଦେଶ କ'ଣ ସାରା ବିଶ୍ୱରେ ଅନ୍ୟତମ ଜଗନ୍ନାଥ ସଂସ୍କୃତି ଏତେ ଯେ ଉପରେ କହିଲେ ବି ସରିବନି ଏମିତି ଆମର ଜନ୍ମ ପାଇଯିବ ତାଙ୍କ ବିଷୟରେ ଆମେ କହିପାରିବା ନାହିଁ ତାଙ୍କର ସବୁ ଅଲଗା ଅଲଗା ପ୍ରକାର ଲୀଳା ତାଙ୍କର ଯିଏକି ବର୍ଷକୁ ଗୋଟେ ଥର ରଥଯାତ୍ରା ହୁଏ କୋଟି କୋଟି ଭକ୍ତ ସେଠିକି ଆସନ୍ତି ଏତେ ସୁନ୍ଦର ଲାଗେ ଜଗନ୍ନାଥ ସଂସ୍କୃତି ଆମର ଆମେ ହେଉଛୁ ଉତ୍କଳୀୟ ଆମର ଜଗନ୍ନାଥ ମହାପ୍ରଭୁ ସେ ବି ସାରା ଦେଶରେ ଖ୍ୟାତ ସାରା ବିଶ୍ୱରେ ବି ଖ୍ୟାତ ଜଗନ୍ନାଥ ମହାପ୍ରଭୁ ତାଙ୍କ ପାଖରେ ଯାହା ଦେଖିବେ ସବୁ ଅଲୌକିକ ଘଟଣା ସବୁ ତାଙ୍କ ପାଖରେ ଏମିତି ଗୋଟେ ସେ ମନ୍ଦିର ଯେକି ତାର ଛାଇ ବି ନାହିଁ ସେ ମନ୍ଦିରର ଛାଇ ନାହିଁ ଜଗନ୍ନାଥ ସଂସ୍କୃତିକୁ ଆମେ ଓଡ଼ିଆ ଆମ ଦେଶ କଣ ସାରା ବିଶ୍ୱ ସ୍ତରରେ ବି ସେ ମାନ୍ୟତା ପାଇଛି ଜଗନ୍ନାଥ ସଂସ୍କୃତି ଆମେ ସେ ସଂସ୍କୃତିକୁ କେବେ ଭୁଲି ପାରିବୁନି ସେଥିପାଇଁ ଆମେ ଜଗନ୍ନାଥଙ୍କ ପାଖରେ ଚିର ଋଣୀ ସଦା ସର୍ବଦା ଆମେ ତାଙ୍କରି ପାଖରେ ପ୍ରାର୍ଥନା କରୁଛୁ ସାରା ରାଜ୍ୟ ନୁହଁ ସାରା ଦେଶ ନୁହଁ ସାରା ବିଶ୍ୱବ୍ୟାପୀ ଲୋକଙ୍କୁ ସେ ଜ୍ଞାନ ଦିଅନ୍ତୁ ବୃଦ୍ଧି ଦିଅନ୍ତୁ ଶକ୍ତି ଦିଅନ୍ତୁ ସେତ ସର୍ବ ଜ୍ଞାନୀର ଆଧାର ସର୍ବଶକ୍ତିର ଆଧାର ସର୍ବବଳର ଆଧାର ସେ ସମସ୍ତଙ୍କୁ ଆଶୀର୍ବାଦ ଟିକେ କରନ୍ତୁ ଧନ୍ୟବାଦ